ହ୍ୟାଲୋ ବନମାଳୀ ସାହୁ ବାବୁ କହୁଛନ୍ତି ଆକ୍ଚୁଆଲି ଆମର ଗୋଟେ ଲାଟିନ୍ ବାଥରୁମ୍ ଅଛି ସେଇଟା ବହୁତ ଖରାପ ହେଇଯାଇଛି ପ୍ଳାଷ୍ଟର୍ ଫ୍ଲାଷ୍ଟର୍ ଖରାପ ହେଇଯାଇଛି ବହୁତ ଖରାପ ଦେଖାଯାଉଛି ଆମେ ଚାହୁଁଛୁ ଟାଇଲସ୍ ପକାଇ ଟିକେ ଫିନିସିଙ୍ଗ ଭଲ ସେ କରିବା ପାଇଁ ତ କ'ଣ କେମିତି କ'ଣ ଖର୍ଚ୍ଚ ହବ କ'ଣ ଟିକେ କୁହନ୍ତୁ ନା ଆଜ୍ଞା ଖାଲି ମେଜିଆ ହେଇକି ରହିଛି ବହୁତ ପୁରୁଣା ଆମେ ଆକ୍ଚୁଆଲି ଆମର ସେ ଲାଟିନ୍ ବାଥରୁମ୍ଟା ବହୁତ ପୁରୁଣା ତ ସେଥିପାଇଁ ଆମେ ଟିକେ ଭଲ ସେ ଫିନିସିଙ୍ଗ କରିବୁ କେମିତି କ'ଣ ତ ଟିକେ ପ୍ଳାନିଙ୍ଗଟା ଦିଅନ୍ତୁ ଆଉ କ'ଣ ଖର୍ଚ୍ଚ ବାର୍ଚ୍ଚ ହବ କ'ଣ ଭଲ ମନ୍ଦ ଆଜ୍ଞା ନା ଟିକେ ମିଡ଼ିୟମ୍ରେ ଆଣିବୁ ଆଜ୍ଞା ଆଜ୍ଞା ହଁ ଯାହା ପଡ଼ିବ ସେଇଟା ଆପଣ ଆଗ ଲଗାଇ ଦିଅନ୍ତୁ ତା'ପରେ ଦେଖିବା ହିସାବ କରିବା ଆଉ ଆମେ ଚାହୁଁଛୁ ଏ ମାସକ ଭିତରେ ଫିନିସିଙ୍ଗ କରିବା ପାଇଁ ଆଉ ଆଜ୍ଞା ଆମେ ତ ସେ ବିଷୟରେ ଆମର କିଛି ତ ଜାଣିନୁ ଆମେ କିନ୍ତୁ ଆପଣ ଟିକେ ଦେଖିକି ଲଗାଇବେ ଆମେ ତ ଆପଣଙ୍କ ଉପରେ ଭରଷା ଅଛି ଆପଣ ଟିକେ ଲଗାଇବେ ଯାହା ଖର୍ଚ୍ଚ ହବ ଆମେ ଦେଇ ଦେବୁ ଆଉ ଆପଣ ଆଣିବେ ଆମେ ସେଇ ଅଶୀ ଟଙ୍କା ବାଲା ଆଣିବୁ ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ହଁ ନିହାତି ଆମେ ସେ ଜିନିଷ ସବୁ ନେଇ ଆସିବୁ ନା ଆପଣ ଖାଲି ଟାଇଲ୍ଟା ଆଣନ୍ତୁ ଆମେ ସବୁ ରେଡ଼ି କରିଦେଇଥିବୁ ଆପଣ ଆସିଲା ପରେ ଫିନିସିଙ୍ଗ କରିବେ ଆଉ ଆଜ୍ଞା ହଁ କରାଯିବ ଆପଣ କହିଲେ ଆଡ଼ଭାନ୍ସ କରିବା ଆଉ ଆଜ୍ଞା ହଁ ହଁ ଆମେ ଦେବୁ ହଁ ହଁ ହଁ ହଁ ଠିକ୍ ଅଛି ଆଜ୍ଞା ଆଜ୍ଞା ଆଜ୍ଞା